ମୋର ଆଗରୁ ଗୋଟିଏ ଛୋଟ ମୋବାଇଲ୍ ଥିଲା ସେଥିରେ ମୁଁ କମ୍ ପଇସା ରିଚାର୍ଜ କରୁଥିଲି ଏବେ ସ୍ମାର୍ଟ୍ ଫୋନ୍ରେ ବହୁତ ପଇସା ରିଚାର୍ଜ କରିବାକୁ ପଡ଼ୁଛି ସେତେବେଳେକାର ଫୋନ୍ରେ ଫଟୋ ନଥିଲି ଫଟୋ ଉଠାଇବା ପାଇଁ କ୍ୟାମେରା ନଥିଲା ଏବେକାର ସ୍ମାର୍ଟ୍ ଫୋନ୍ରେ କ୍ୟାମେରା ଅଛି ମୋର ଗୋଟିଏ ଜିଓ ସିମ୍ ଅଛି ମାସକୁ ଦୁଇଶହ ଅଣଚାଳିଶ ଟଙ୍କା ରିଚାର୍ଜ ହୁଏ